ଆମ ପାଖରେ ପାଖାପାଖି ଥିବା ସିନେପ୍ଲେକ୍ସି ଗ୍ରାନ୍ସ ସିନେପ୍ଲେକ୍ସ ଅଛି ଆଇନୋକ୍ସ ଅଛି ସଂଗ୍ରାମ ସିନେପ୍ଲେକ୍ସ ଅଛି ବହୁତ ମଜା ଲାଗେ ସାଙ୍ଗସାଥିଙ୍କ ସହିତ ଯାଉ ସେଠି ଯିବା ଗୋଟେ ପାଖାପାଖି ସିନେମା ହଲ୍କୁ ଯିବା ବହୁତ ପସନ୍ଦ ଲାଗେ ଗାଦେରିଙ୍ଗ ହେଇକି ସାଙ୍ଗସାଥିର ଯିବାଟା ଆଉ ସେ ତ ସିନେମା ହଲ୍ରେ ମସ୍ତି କରିବା ଆଉ ବହୁତ ମଜାକ ଲାଗେ ବେସିକାଲି ସାଙ୍ଗ ସହିତ ଯିବା ଭଲ ଲାଗେ ଫ୍ୟାମିଲି ସହିତ ବି ଯାଉ ସେଥିରେ ବହୁତ ଭଲ ଲାଗେ ପାଖାପାଖି ସିନେମା ହଲ୍ ହଲ୍ ଗୁଡ଼ାକ ମହାରାଜା ବି ଭଲ ଲାଗେ ମହାରାଜା ବି ଯାଉ ମହାରାଜାରେ ବି ବହୁତ କ୍ୱାଲିଟି ଭଲ ଆସେ ପିକ୍ଚର୍ କ୍ୱାଲିଟି ବହୁତ ପସନ୍ଦ ଆସେ ଭଲ ଲାଗେ ସାଙ୍ଗସାଥି ମିଶାମିଶି କରିବାକୁ ମସ୍ତି କରିବାକୁ